ଦେଖନ୍ତୁ ପୁରୁଣା ପୁରୁଣା ପୁରୁଣା ମୋବାଇଲ୍ ମାନଙ୍କରେ କ'ଣ ହେଉଥିଲା ଯାହାକି ବିଶିଷ୍ଟ ହେଉଥିଲା ଯେ ଯାହା ଫଳରେ ଆମେ ଇଣ୍ଟରନେଟ୍ର ବ୍ୟବହାର ମଧ୍ୟ ସେଠାରେ କରିପାରୁ ନଥିଲୁ ବର୍ତ୍ତମାନ୍ କ'ଣ ହେଉଛି ସ୍ମାର୍ଟଫୋନ୍ ଯାହାର ସାହାଯ୍ୟତାରେ ଆମେ କ'ଣ କରିପାରିବା କି ଘରରୁ ଥାଇ ମଧ୍ୟ ଆମେ ଆମ ଦୂରତା ର ପ୍ରତିଫଳନତା ତାକୁ ବି ଅବଲମ୍ବନ କରିପାରିବା ଯେପରିକି ସ୍ମାର୍ଟଫୋନ୍ର ବ୍ୟବହାର ନେହି ଏବେ ଯେଉଁ ଆମର ଲକ୍ଡ଼ାଉନ୍ ସମୟରେ ପିଲାମାନେ ପାଠ ପଢ଼ି ପାରିଛନ୍ତି ଏବଂ ଭଲ ଭଲ ମାର୍କ ଆନିକରି ଭଲ ଭଲ ଜବ୍ରେ ମଧ୍ୟ ଉନ୍ନତତର ହୋଇପାରିଛନ୍ତି ଦେଖନ୍ତୁ ପୁରାତନ ସମୟରେ କ'ଣ ହେଉଥିଲା ପୁରୁଣା ମୋବାଇଲ୍ର କୁ ନେଇ କୌଣସି ପ୍ରକାର ପ୍ରତିବନ୍ଧକ ନିଆଯାଉଥିଲା ଏବେ ସ୍ମାର୍ଟଫୋନ୍ର ଫିଚର୍ସ ନେଇକରି ଆମେ କାଣା କରିପାରୁଛୁ ବହୁତ ଉନ୍ନତର ହେଇପାରୁଛୁ ରିଚାର୍ଜ ମାନେ ଡାଟା ପ୍ୟାକ୍ ପକାଇ ମଧ୍ୟ ବହୁତ ଉନ୍ନତ ହେଇପାରୁଛୁ